ଢେଙ୍କାନାଳ ଜିଲ୍ଲାରେ ଜଳବାୟୁର ବିଶେଷ କିଛି ଅସୁବିଧା ହୁଏ ନାହିଁ ବିଶେଷ କିଛି ପରିବର୍ତ୍ତନ ବି ହୁଏ ନାହିଁ ବର୍ଷା ଟାଇମରେ ବର୍ଷା ହୁଏ ଶୀତ ଟାଇମରେ ଶୀତ ହୁଏ ଖରା ଟାଇମରେ ବି ଖରା ହୁଏ ହେଲେ ଏଠି ଆମର ଜଙ୍ଗଲ ଅଧିକ ଗଛବୁଛ ଅଧିକ ହୋଇଥିବାରୁ ଏଠି ଖରାର ବିଶେଷ କିଛି ଆମର ବିଶେଷ କିଛି ଖରାର ପ୍ରଭାବ ପଡ଼େ ନାହିଁ